ହଁ କୁହନ୍ତୁ ହଁ କୁହ

ହଁ କେବେ ଯିବେ ଆପଣ ତିରିଶ ତାରିଖରେ ଯିବେ କେଉଁଠୁ ଯିବେ

ହଁ ଆମ ଅଟୋରେ ଯିବେ ଯେ କେଉଁଠୁ ଯିବେ ତମ ଗାଁ ନାଁ କି ନାଁ ଖଜୁରୀପଡ଼ାରୁ ଯିବେ ହଉ ଠିକ୍ ଅଛି କେବେ ତାହେଲେ ତିରିଶ ତାରିଖ ଦିନ ପୁରୀ ଯିବେ ହଁ ସେଠିକି ଗଲେ କି ଜଗନ୍ନାଥ ମନ୍ଦିର ଦର୍ଶନ କରିବ ତାପରେ ଯଦି ପୁରୀ ଯାଉଛନ୍ତି ତା ପାଖା ପାଖି ତ ଯାହାହେଲେ ବି ଯିବାକୁ ପଡ଼ିବ ନା କୋଣାର୍କ ମନ୍ଦିର ଅଛି ଚନ୍ଦ୍ରଭାଗା ଅଛି ସେପଟ ଭୁବନେଶ୍ୱର ପଟ ବୁଲାବୁଲି କରିକି ମାନେ ପୁରୀର ସବୁ ବୁଲାବୁଲି କରିକି ପଳେଇ ଆସିବାକୁ ପଡ଼ିବ ବୁଝିଲ ହଁ ଆଉ ଭଡ଼ାଟା ତ ଖଜୁରୀପଡ଼ାରୁ ଯାହାହେଲେ ବି ପା ସାତ ଆଠ ହଜାର ଟଙ୍କା ଲାଗିବ ହଁ ଯିବାକୁ ପଡ଼ୁଛି ନା ଯାହାହେଲେ ବି ଏତେ ଦୂର ମାନେ ଆମର ପେଟ୍ରୋଲ ଡିଜେଲ ରେଟ୍ ଏବେ କେତେ ଅଧିକ ହେଲାଣି ତାପରେ ଏତେ ଦୂରକୁ ଯିବି ଏତେ ଆଡ଼େ ବୁଲେଇକି ଆଣିବି ପୁରୀ ସେପଟେ କୋଣାର୍କ ଯିବି ଇଏ ଚନ୍ଦ୍ରଭାଗା ଯିବି ଯାହାହେଲେ ବି ତ ଅଧିକ ନେବାକୁ ପଡ଼ିବ ନା

ହଁ ମୁଁ ଆଠ ହଜାର କହୁଛି ହଁ ହଉ ହଉ ଠିକ୍ ଅଛି ତାହେଲେ ତମକୁ କହୁଛି ସେଦିନ ତ ମୋର ଭଡ଼ା ଅଛି ହେଲେ ବି ଦେଖିକି ତମକୁ ହ ଦେଖିକି ଦେବ ଆଉ ହଜାରେ ଦୁଇ ହଜରେ କାଟିକି ଦେବି ନହେଲେ ଆଉ କଣ ଅଛି ହେଲା ହଁ ହଁ ହଁ ତାଙ୍କର ତାଙ୍କର ବି ତ ଅରଜେଣ୍ଟ ଅଛି କୁଆଡ଼େ ଯିବାପାଇଁ କହୁଥିଲେ ହେଲେ ବି ରୁହ ଦେଖୁଛି ମୁଁ କଣ କରୁଛି ତାଙ୍କର ନହେଲେ କ୍ୟାନସେଲ କରିକି ତମର ଯିବାକୁ ପଡ଼ିବ ଆଉ ହଁ ଆଉ ତମେ କେତେ ଜଣ ଯିବ ହଁ ହଁ ହଁ ଠିକ୍ ଅଛି କିଛି ନାହିଁ କିଛି ପ୍ରୋବଲେମ ନାହିଁ ଯିବା ତ କିଛି ନାହିଁ ଯେ ତମେ କେତେ ଦୁଇ ତିନି ଜଣ ତ ବାହାରିବ ନା ଯାହାହେଲେ ବି ହଁ ହଉ ଦୁଇ ତିନି ଜଣ ବାହାରିବ ଦେଖିକି ଭୋର୍ ରୁ ଯାଇକି ଶୀଘ୍ର ଯାଇକି ଶୀଘ୍ର ଦର୍ଶନ କରିକି ଆସିବ ଆଉ ଆଉ ଗୋଟେ ଦିନରୁ ଯଦି ଅଧିକ ଦିନ ରହିବ କହିଲେ ଏକ୍ସଟ୍ରା ଚାର୍ଜ ଅଧିକ ପଡ଼ିବ ହେଲା ସେ ଅନୁସାରେ ଗୋଟେ ଦିନ ଭିତରେ ଦର୍ଶନ ସାରିକି ବୁଲାବୁଲି କରିକି ପଳେଇ ଆସିବ ନହେଲେ ଫିଇସ୍ ଟା ଯେଉଁ ମୁଁ କହିଲି ଆଠ ହଜାର ଟଙ୍କା କାଟିକି କହିବି କହିଛି ସେଇଟା ଯାହାହେଲେ ବି ବଢ଼ିଯିବ ଆଉ ହଁ ହଁ ଗୋଟେ ଦିନ ମଧ୍ୟରେ ଯଦି ବୁଲିକି ପଳେଇ ଆସିବ ବୋଲି ହୋଇଯିବ ଛଅ ହଜାର ଟଙ୍କା ଦେଲେବି ଚଳିବ ଆଉ ସେମିତି ଡ଼େରି ହେବ ନାହିଁ ସେମିତି ଆସିଲେବି ହୋଇଯିବ ହେଲା ହଁ ଯାଗା ସେମିତି ବଡ଼ ଯାଗା ପଡ଼ୁଛି ନା ଯାହାହେଲେ ବି ଟ୍ରାଫିକ ହଁ ତେଲ ରେଟ୍ ଯେମିତି ବଢ଼ୁଛି ଆରେ ତେଲ ରେଟ୍ ଯେଉଁ ବଢ଼ୁଛି ଏହି ଡିଜେଲ ରେଟ୍ ଯେମିତି ବଢ଼ୁଛି ସେଇଟାକୁ ଦେଖିକି ଏଇଟା କୁହା ହେବନା ସେଥିପାଇଁ ଏକା ମୁଁ ସେତିକି କହିଲି ଯେ ତମେ ସେହି ଦଶ ହଜାର କହିଲେ ଛଅ ହଜାର ଦେବ ଆଉ କଣ ଅଛି ହଉ ଠିକ୍ ଅଛି ତମେ ରେଡ଼ି ହୋଇଥିବ ସେଦିନ ଆଉ ହେଲା

ସେଇଠି ଅଛି ସମୁଦ୍ର କୂଳ ଅଛି ତାପରେ ଚନ୍ଦ୍ରଭାଗା ଅଛି କୋଣାର୍କ ମନ୍ଦିର ଅଛି ଆଉ କଣ ଆଉ କେତେ ପ୍ରକାର ଅଛି ସେଇଠିକୁ ଗଲେ ସିନା ଜାଣିବ ହଁ ହଁ ହଁ ଠିକ୍ ଅଛି